ଆମର ପାଖରେ ସାନ ଜରିଆ ପଞ୍ଚାୟତରେ ଭଲ ଶାଢ଼ୀ ଦୋକାନ ଟିଏ ଅଛି ମୁଁ ସେଠାରୁ ଯାଇ ଗୋଟେ ଶାଢ଼ୀ କିଣିକିରି ଆଣିଲି ଭଲ ସୁନ୍ଦର ଶାଢ଼ୀ କମ ଶସ୍ତାରେ ଆଣିକିରି ଆମର ଘରେ ଆସି ପହଞ୍ଚିଲି ଆମର ଘର ଆଖପାଖ ଲୋକମାନକୁ ସମସ୍ତଙ୍କୁ ଦେଖାଇଲି ଏ ଶାଢ଼ୀଟା ବହୁତ ଭଲ ଲାଗୁଛି ସେମାନେ କହିଲେ ହଁ ମାଉସୀ ଏ ଶାଢ଼ୀ ବହୁତ ସୁନ୍ଦର୍ ଲାଗୁଛି ଆଉ ଏ ଶାଢ଼ୀ ଆଣି ପିନ୍ଧିଲି ବ୍ୟବହାର କଲି କିଛିଦିନ ବ୍ୟବହାର କଲି ବି ସେଥିରୁ କଲର୍ କିଛି ଧୋଇଲାନି ଭଲ ପଇଲା ଭଲ ସୁନ୍ଦର ଲାଗିଲା ମୁଁ ସେ ଶାଢ଼ୀ ବ୍ୟବହାର କିଛିଦିନ କରିଲା ପରେ ପୁଣି ଯାଇଁ ସେ ଦୋକାନରୁ ଆଉ ଅନ୍ୟବେଳେ ବିଭିନ୍ନ ପ୍ରକାର ଶାଢ଼ୀ ଆଣି ବ୍ୟବହାର କରି ପିନ୍ଧେ